ହଁ ହଁ ମ୍ୟାଡ଼ାମ୍ ହଁ ହଁ ସାହୁ ଦୁକାନ୍ ସାହୁ ଦୁକାନ୍ ଇ'ଟା କେନୁ କହୁଥିଲେ ମ୍ୟାଡ଼ମ୍ ଇ'ଟା କାଁ ବୋଲୁଥିଲେ କାଏଁ ସାମାନ୍ ନେବାର୍ ଥିଲା ମ୍ୟାଡ଼ାମ୍ ହଁ ସିଲଭର୍ ବି ଅଛେ ପିତଲ୍ ବି ଅଛେ କଂସା ବି ଅଛେ ଷ୍ଟିଲ୍ ବି ଅଛେ ଆପଣ୍ ଦେଖୁନ୍ ସିଲଭର୍ ଉପ୍ରେ ତ ଆମର୍ କାମ୍ ଚାଲ୍ସି ବୁଝ୍ଲେ କି ନି ଉଜନ୍ କରିକିରି ଆମେ ପଇସାଟା ପାଉଛୁଁ ବୁଝ୍ଲେ କି ନି ସବୁ ଜିନିଷ୍ ଆପଣ୍ କେନ୍ଟା ସିଲଭର୍ ର ନେବେ କି ଓହୋ ଗଞ୍ଜମାନେ ନାଇଁ କାଏଁ ଆପଣ୍ ଆସ୍ଲେ ବେଲେ ଭେରାଇଟି ମାନେ ଦେଖ୍ବେ ମ୍ୟାଡ଼ମ୍ ଗଞ୍ଜ ଗଞ୍ଜମାନେ ସବୁପ୍ରକାର ଭେରାଇଟିର ଅଛେ ବୁଝ୍ଲେ କି ଆର୍ ଆମର୍ ଯୋଉ ହଁ ହଁ ନାଇଁ ନାଇଁ ଆପଣ୍ ଆପଣ୍ଙ୍କୁ ଆମର୍ ନେ ସବୁପ୍ରକାର ଭେରାଇଟିର ଗଞ୍ଜମାନେ ଅଛେ ଆପଣ ଯେନ୍ ଗଞ୍ଜ ଯାହା ବି ନେବେ ପିତଲ୍ର ବି ଗଞ୍ଜ ଅଛେ ଆଉ କଂସା ବି ଅଛେ ଷ୍ଟିଲ୍ ର ବି ଅଛେ ଆଉ ସିଲଭର୍ ର ବି ଅଛେ କିନ୍ତୁ କିନ୍ତୁ ସେଟା ତା'ର୍ ଅଲ୍ଗା ଅଲ୍ଗା ଯେନ୍ତା ପିତଲ୍ ର ହଜାରେ ଟଙ୍କା ଲେଖାଁ ଆପଣ୍ଙ୍କୁ ପଡ଼୍ବା ବେଲେ ଆପଣ୍ ଆସ୍ବେ ବେଲେ କେନ୍ ସାଇଜ୍ ର ଗଞ୍ଜ ନେବେ ଯେ ଆପଣ୍ ଦେଖ୍ବେ ଆଉ ନେବେ ନିହେଲେ କେନ୍ କେନ୍ ସାଇଜ୍ ର ଗଞ୍ଜ ହୁଁ ଠିକ୍ ଅଛେ ଆପଣ୍ ଗୁଟେ କାମ୍ କର୍ବେ ମୁଇଁ ଆପଣ୍ଙ୍କୁ ଫୋଟୋ ମାରିକି ପଠେଇ ଦେବି ଗଞ୍ଜର ସାଇଜ୍ ର ଫୋଟୋ ମାନେ ପଠେଇଦେବି ଆର୍ ଆପଣ୍ ମତେ କେତେଟା ଲିଷ୍ଟ୍ ଦେଇଦେବେ ବେଲେ ମୁଇଁ ସେ ଗଞ୍ଜର ଲିଷ୍ଟ୍ ମାନେ ବି କହିଦେବି ହଁ ହଁ ହଁ ଇ ଆମର୍ ଗ୍ଳାସ୍ ମାନେ ବି ଆସୁଛେ ଆଉ ଇଣ୍ଡକ୍ସନ୍ ଇଣ୍ଡକ୍ସନ୍ ର ଇଣ୍ଡକ୍ସନ୍ ର ବସ୍ବାର୍ ତା'ର୍ ଗଞ୍ଜ ଖୁରୀ ବି ଆସୁଛେ ସବୁ ଭେରାଇଟି ର ହଁ ହଁ ହଁ ସବୁ ସବୁ ସବୁ ଟା ଆସୁଛେ ବୁଝ୍ଲେ ଆପଣ୍ଙ୍କୁ ସେ ହୁଁ ହୁଁ ଆପଣ୍ କେନ୍ କେନ୍ ଭେରାଇଟି ନେବେ ଯେ ଲିଷ୍ଟ୍ କରିଦେବେ ବୁଝ୍ଲେ କିନି ଆର୍ ହଁ ହଁ ଅଛେ ଅଛେ ଅଛେ ସବୁ ଅଛେ ଗଞ୍ଜ କେତେ ପାଞ୍ଚ୍ କେଜିଆ ଚାଉଳ ଫୁଟ୍ଲା ଗଞ୍ଜ ନେବେ ନା ଦୁଇ କେଜିଆ ନେବେ ନା କେଜିକିଆ ନେବେ ସେଟା ବି ଆପଣ୍ କହେବେ ଆଜ୍ଞା ଆଜ୍ଞା ଆଉ ଆପଣ ପେମେଣ୍ଟ୍ ଟା କିଛି କରିଦେଇଥିବେ ବେଲେ ଆପଣ୍ଙ୍କର୍ ଲାଗି ମୁଁ ରଖିଦେଇଥିବି ପଇସାଟା ଆପଣ୍ ହଉ ହଉ ଠିକ୍